ହ୍ୟାଲୋ ହାଁ ଭଲ ଅଛୁ କିରେ ରାମ ରାଜେଶ କହୁଥିଲି ରେ ତୁ ପେଟ୍ରୋଲ୍ ପମ୍ପରେ କାମ କରୁଥିଲୁ ପରା ଯେଯେ ଫିଲିଙ୍ଗ ଷ୍ଟେସନରେ ନାଇଁରେ ନାଇଁରେ ପେଟ୍ରୋଲ୍ ପମ୍ପରେ ତୁ କାମ କରୁଥିଲୁ ନା ହାଁ କ'ଣରେ ଏତେ ତେଲ ପଡ଼ୁଛି ସମାନେ ଅହଃ ତମ ସାହୁକାର ଏତେ କ'ଣ ରେଟ୍ କରୁଛି ତେଲ

ଓହଃ ତୁମର ଗଭର୍ଣ୍ଣମେଣ୍ଟ ପେଟ୍ରୋଲ୍ ପମ୍ପ ପରାରେ ଏବେ ସେ ପେଟ୍ରୋଲ୍ ପମ୍ପରେ କାମ କରୁଛୁ ନା ଆଉ କେଉଁଠି ସିଫ୍ଟ ହେଲୁ ଆରେ ଭାଇ ମୁଁ ବୁଲେଟ୍ ଗାଡ଼ି ଚଲଉଛିରେ ପେଟ୍ରୋଲ୍ ମୋତେ ପାକେବାକୁ ବେଶୀ ଇଏ ଲାଗୁଛିରେ କ'ଣ ଏତେ ପେଟ୍ରୋଲ୍ ପଡ଼ୁଛି କିମିତି ଏଇଟା କମିବରେ ଲିଟରକୁ ଶହେ କୋଡ଼ିଏ ନେଇଗଲେ ଆମେ କ'ଣ ପେଟ୍ରୋଲ୍ ପକେଇବୁ କହରେ ଭାଇ ହୁଁ ଶହେ ଦଶ କି ମୁଁ ଶହେ କୋଡ଼ିଏ ଦେଇ ପକାଉଛି ବାହାରେ ତୁମେ ପେଟ୍ରୋଲ୍ ପମ୍ପ ରେଟ୍ ନେଇ ଯାଉଛ ଭରା ବୋଲି ଅହଃ ଶହେ ଦଶ କି ହେଲେ ଏବେ ଠିକ୍ଠାକ୍ ଚାଲିଛି ନା ପେଟ୍ରୋଲ୍ ବେପାର ତୋର ତୁମ ସାହୁକାର ଠିକ୍ଠାକ୍ ଦରମା ଦେଉଛି ନା ତୁମ ସାହୁକାରକୁ ପଚାରୁନ ପେଟ୍ରୋଲ୍ ଦର ଏତେ କ'ଣ ବଢ଼ୁଛି ଏତେ ବଢ଼ିଆଟା କ'ଣ ଏଇଟା ସାହୁକାରକୁ ଟିକିଏ ବୁଝଉନ ପେଟ୍ରୋଲ୍ ଦର ଟିକିଏ କଷ୍ଟମର ମଧ୍ୟ ଆମ ଉପରେ ଇର୍ସା ହେଉଛନ୍ତି କହୁନ ହଁ ଦର ବଢ଼ିବ ବୋଲେ ପପୁଲେସନ୍ ବଢ଼ିବ ବୋଲେ ଆଉ କ'ଣ ପପୁଲେସନ୍ ବଢ଼ିବା ଜାଗାରେ ବଢ଼ିବ ତୁମ ପେଟ୍ରୋଲ ବଢ଼ି ଯାଉଛି ଏତେ ଏତେ କ'ଣ ହଁ ଯେଉଁଥରେ ମଧ୍ୟ ପେଟ୍ରୋଲ୍ ଦର କା କାରରେ କେଉଁଠି ଯଦି ବାହାର ଦେଶକୁ ମୁଁ ଯାଉଛି କ'ଣ ହେଉଛି ପେଟ୍ରୋଲ୍ ଦର ବଢ଼ିଲେ ମୁଁ ବାହାର ଦେଶକୁ ଯିବାକୁ ଆଉ ମଧ୍ୟ ବିଜାର ହେଇଯାଉଛି ହଉ ମୁଁ ଗୋଟିଏ ଟାଉନ୍ରେ ରହୁଛି ଦେଖୁଛୁ ଆହୁରି ସେ ପେଟ୍ରୋଲ୍ ଦର ଏତେ ବଢ଼ିବ ବୋଲେ ଆମେ କେମିତି ଯା ଯାତାୟତ କରିବୁ ଯାନ ବାହାନ କେମିତି ଚଲେଇବୁ ହାଁ ଯାତାୟତରେ ମଧ୍ୟ ଅସୁବିଧା ହେଉଛି ଆମକୁ କେବେ କରିନୁ ନାଇଁ କିରେ ଏଇଟା ପପୁଲେସନ୍ ଉପରେ ପେଟ୍ରୋଲ୍ରେ କି ଆଛା ଆଛା ଆଛା ଆଛା ଓହଃ ଉହୁଁ ଅ ହଉ ତୁମର କେଉଁଠୁ ଆସୁଛି କି ତେଲଟା ଟାଙ୍କିକି ଟେବଲ୍କୁ ଅହଃ ତୁ କାମ କରୁଛୁ ପରା ହେଲେ ଉଁ ହୁଁ ଆଉ କେମିତି ଦର କମିବ ଆଁ ହଉ ହଉ ଠିକ୍ ଅଛି ନାଇଁ ନାଇଁ ପେଟ୍ରୋଲ୍ ରେଟ୍ ଟିକିଏ କମିଥିଲେ ଭଲଥାନ୍ତା ହେଲା ହଉ ହଉ ଠିକ ଅଛି